ଦରିଦ୍ର ଯୋଗୁଁ ଆମେ ଯେଉଁଟା ଆମେ ଅନୁଭବ କରୁଛୁ ଯେମିତିକି ଆମର ମେଡିକାଲ ଗଲେ ଗୋଟିଏ ଗୋଟିଏ ମେଡିକାଲରେ ଡକ୍ଟର କିମ୍ବା ନର୍ସମାନଙ୍କର ବ୍ୟବହାର ଠିକ୍ ରହୁନାହିଁ ଆଉ ଡକ୍ଟର ଯଦିକିଛି ମେଡିସିନ୍ ଲେଖିଦେଉଛନ୍ତି ତ ଗୋଟିଏ ଗୋଟିଏ ମେଡିସିନ୍ ମେଡିକାଲରେ ମିଳୁନାହିଁ ତାକୁ ବାହାରୁ କିଣିବାକୁ ପଡ଼ୁଛି ତ ଯେହେତୁ ଆମେ ଗରିବ ଗୋଟିଏ ଗରିବ ଲୋକ ସେ କେଉଁଠୁ ବାହାରୁ ଏତେ ପଇସା ଦେଇକି କିଣିକି ଆଣିପାରିବ ତେଣୁ ଯଦି ସେସବୁ ଜିନିଷ ମେଡିକାଲରୁ ଉପଲବ୍ଧ ହୁଅନ୍ତା ଆହୁରି ଭଲ ହୁଅନ୍ତା ଆଉ ଚାରିଆଡ଼େ ଯଦି ସି ସି କ୍ୟାମେରା ଲାଗନ୍ତା ଯେଉଁ ନର୍ସ ବା ଡକ୍ଟରମାନେ କାହାକୁ ଗୋଟିଏ ଗରିବଲୋକ ଦେଖିକି ତାକୁ ଖରାପ ବ୍ୟବହାର କରୁଛନ୍ତି ତ ସେଗୁଡ଼ିକ ଆଉ ହୁଅନ୍ତା ନାହିଁ ଆଉ ବିଭିନ୍ନ ପ୍ରକାରର ଯେମିତିକି ଆମର ଡକ୍ଟର ଗୋଟିଏ ମେଡିକାଲକୁ ଗଲା ଗୋଟିଏ ସିରିଅସ୍ ପେସେଣ୍ଟ ମେଡିକାଲକୁ ଗଲାବେଳକୁ ହୁଏତ ଡକ୍ଟର ସେଠି ନଥିବେ ସେ ଡକ୍ଟର ଯଦି ଚବିଶ ଘଣ୍ଟା ଗୋଟିଏ ମେଡିକାଲରେ ଡକ୍ଟର ସବୁବେଳ ପାଇଁ ଉପଲବ୍ଧ ରୁହନ୍ତେ ଆହୁରି ଟିକିଏ ଭଲ ହୁଅନ୍ତା ଆଉ ଯେମିତି ଛୋଟ ଛୋଟ ଗାଁ ଗହଳିରେ ଯେଉଁ ଡକ୍ଟର ମେଡିକାଲ ମଧ୍ୟ ଖୋଲୁଛି ସେଥିରେ ବେଳେବେଳେ ଡକ୍ଟର ରହୁନାହାନ୍ତି ଆଉ ମେଡିସିନ୍ ଗୋଟିଏ ଗୋଟିଏ ମେଡିସିନ୍ ମଧ୍ୟ ମିଳୁନାହିଁ ସେଠି ତାକୁ ଯଦି ଗଭର୍ଣ୍ଣମେଣ୍ଟ ତରଫରୁ ସେଇ ଏହି ସବୁ ସୁବିଧାଗୁଡ଼ିକ ଗରିବଲୋକଙ୍କ ପାଇଁ କରନ୍ତେ ଆହୁରି ଭଲ ହୁଅନ୍ତା